ଆମେ ମୁଇଁ ଗୋଟେ ଫାର୍ମ ଖୋଲ୍ବାର୍କେ ଚାହୁଁଚି ଗାଈ ରଖବାର ଗାଇମାନେ ରଖିବୁଁ ଖେନୁ ଆଉ ଗାଈ ଗୋରସ୍ ବି ପିଇ ପାର୍ବୋ ଗାଈର ଗୋରସ୍ ବି ଜିନିଷ୍ ଜିନିଷ୍ ବନ୍ସି ଭି ପନିର୍ ଗାଇ ଗୋରସ୍ର ବନ୍ସୀ ଓମ୍ଫୋଡ଼୍ମାନେ ଭି ବନି କରି ସେଟା ବିକ୍ରି ହେସି ବୋଲେ ଆମେ ଗାଈର ଗୋରସ୍ ଥି ସବୁ ଫାର୍ମ୍ର ସେଥି ଗାଈ ଥିବା ଗାଈର ସେବା ବି କରି ପାରିବୁ ଆଉ ଗାଈର ଯତ୍ନ ନେଇ ପାରିବି କ'ଣ ସମସ୍ତେ ଗୋରସ୍ ପିଇବା ଯେସନ୍ କି ଗାଈର ହବାର କି ନାଇ ଚାହୁଁନ୍ ବୋଲେ ଆମେ ଗାଈର ଫାରମ୍ ଖୋଲି କରି ଆମେ ଗୋରସ୍ ସବୁ ଆଡ଼େ ବିକ୍ରି କରମୁଁ ବୋଲି କହୁସନ୍ ଆଉ ଛେଲି ଫାରମ୍ଟେ ଖୋଲିବୁଁ ହେନ୍ତେ ଏଇ ଛେଲିମାନେ ଭି ଉଁ ସବ୍ ବିକ୍ରି କରି କରି ଛେଲିଗୁରା ବି କରା ହେସି ଆଉ ଗାଈ ଗାଈ ଛେଲି ଦୁହିଟା ମିଶି କିରି କଲେ ବି ଆଉ ବହୁତ୍ ଭଲ ହେବା କର୍ବା ଗାଈର ଗୋବର ରଖି କି ବି ବହୁତ୍ ପ୍ରକାର ଜିନିଷ୍ ବନି ପାରୁସି